ହ୍ୟାଲୋ ଜେନା ଅଟୋ ବାବୁ କହୁଥିଲେ ତ ମୁଁ ରାହୁଲ କହୁଥିଲି ଏହି ସପ୍ତଶ୍ରୀ ଟ୍ରାଭେଲ୍ସ୍ରୁ ଆପଣଙ୍କ ନମ୍ବର୍ଟା ଆଣିଥିଲି ବା ଏଇ ଆମେ ସବୁ ସାଙ୍ଗମାନେ ଆସିଥିଲୁ ବାହାରୁ ଆପଣଙ୍କର ଯେଉଁ କଳିଙ୍ଗ ହେରିଟେଜ୍ ହେଇକି ଯେଉଁ ଯାଉନି ବିଭିନ୍ନ ମନ୍ଦିର ସେଠି ବୁଲିଯିବା ପାଇଁ ଆପଣଙ୍କୁ ଫୋନ୍ କରିଥିଲି ଆଉ ଆମେ ସେଇ ଚାରି ପାଞ୍ଚ ଜଣ ଅଛୁ ଆଉ ଆମେ ତ ସେଇ ପ୍ରଥମେ ଲିଙ୍ଗରାଜ ଯିବୁ ତା'ପରେ ଧଉଳି ତା'ପରେ ରାଜାରାଣୀ ମନ୍ଦିର ଆଉ ସେ ପାଖରେ ଯାହା ଥିବ ଆପଣ ଆମକୁ ଟିକିଏ ବୁଲେଇଦେବେ ଆଉ

ପଚିଶି ଶହ ପଡ଼ିଯିବ ଏତେ କ'ଣ କହୁଛନ୍ତି ଯେ ଆମେ ତ ବାହାରୁ ଆସିଛୁ ଦେଖନ୍ତୁ କ'ଣ ଟିକେ କମ୍ କରନ୍ତୁ

ଆଛା ସମସ୍ତେ ତା'ହେଲେ ସେହିଭଳିଆ ରେଟ୍ ନେଉଛନ୍ତି ନାଇଁ ଆଛା ଆଉ କିଛି କମ୍ ହୋଇପାରିବନି ନା ହଉ ଠିକ୍ ଅଛି ଆମେ ସ୍ଵସ୍ତି ହୋଟେଲ୍ରେ ରହୁଛୁ ଆପଣଙ୍କୁ ଫୋନ୍ କଲେ ଆପଣ କେତେ ଟାଇମ୍ରେ ଆପଣଙ୍କୁ ଫୋନ୍ କଲେ ଆପଣ ଆସିକି ଆମ ହୋଟେଲ୍ ପାଖରେ ପହଞ୍ଚିପାରିବେ ଆଛା ଆମେ ତା'ହେଲେ କାଲି ସକାଳ ସାତଟାରେ ବାହାରିବା ଆଛା ଆପଣଙ୍କ ବଡ଼ ଅଟୋଟା ତ ଚାରି ପାଞ୍ଚ ଜଣ ଯାଇ ହେବ

ହଁ ମଝିରେ ପୁଣି ରହିବା ଆମେ ଟିକିଏ ଖାଇବା ପିଇବା କରିକି ଫେର୍ ବୁଲାବୁଲି କରିକି ଆସିବା ଆଉ ମୁଁ ତ ସବୁ ଏତିକି ଜାଗା ଜାଣିଛି ଆଉ ତା ପାଖାପାଖି ଯାହା ଆସିବ ଆପଣ ଆମକୁ ବୁଲେଇଦେବେ ଆଛା ଠିକ୍ ଅଛି ଆଉ ଏବେ ତ ଦେଖୁଛନ୍ତି ଖରା ଦିନଟା ଆପଣଙ୍କ ଅଟୋରେ ଫ୍ୟାନ୍ ଫ୍ୟାନ୍ ସବୁ ଲାଗିଛି ତ ହଉ ଠିକ୍ ଅଛି କାଲି ସକାଳେ କାଲି ସକାଳେ ଆମେ ବାହରିକି ଆପଣଙ୍କୁ ଫୋନ୍ କରିବୁ ଫୋନ୍ କଲେ ଆପଣ ଠିକଣାରେ ଆସିକି ପହଞ୍ଚି ଯିବେ ଆଉ ହଁ ହଉ ଠିକ୍ ଅଛି ରଖିଲି ତା'ହେଲେ